ଆମର୍ ଅଞ୍ଚଳକେ ହେତେ ବହୁତ୍ ପ୍ରକାର୍ ନ୍ୟୁଜ୍ପେପର୍ ଆଏସି ଯେନ୍ତା କି ଧରିତ୍ରୀ ପ୍ରମେୟ ସମ୍ବାଦ୍ ସମାଜ୍ ସବ୍କର୍ନୁ ମତେ ସମ୍ବାଦ୍ ପେପର୍ ବେଶୀ ଭଲ୍ ଲାଗ୍ସି କାହିଁର୍ଲାଗି ସେଥିରେ ଦେଶ ଦୁନିଆର ବହୁତ୍ କିଛି ଦେଇଥିସି ଦେଶ ଆମର ଅଞ୍ଚଳର ସୁବିଧା ଅସୁବିଧା ବିଷୟରେ ବି ଦେଇଥିସି ଦେଶର୍ ସୁବିଧା ଅସୁବିଧାର୍ ଦେଇଥିସି ଯେନ୍ତାକି ଆମର୍ ଦେଶର ଖେଳ ତାମାନେ ଖେଳ ବିଷୟରେ ଦେଇଥିସି ଆମର୍ ନିଜର୍ ରାଶି ଫଳ ବିଷୟରେ ବି ଦେଇଥିସି ବହୁତ୍ କିଛି ଜାଣିବାକେ କିଛି ସୁବିଧା ଅସୁବିଧା ଆମେ ପାଏସୁଁ ତାପରେ ଛୁଟି ଦିନ ମାନକରେ ବି ଛୁଟିଦିନ ରବିବାର୍ ପେପର୍ରେ ବି ଗପ ରବିବାର୍ର ଗୋଟେ ନ୍ୟୁଜ୍ଟେ ଆଏସି ଜେନ୍ତା କି ଗପ ଦେଇଥିସି ଫିଲ୍ମ୍ ଦୁନିଆର ବି ସବୁ କିଛି ହିରୋ ହିରୋଇନ୍ ବାବଦ୍ରେ ବି ଦେଇଥିସି ଜେନ୍ଥିର୍ଲାଗି ମତେ ପଢ଼୍ବାର୍ ଲାଗି ବେଶୀ ଭଲ୍ ଲାଗ୍ସି